ମୁଁ ଗୋଟିଏ ଛୋଟ ବ୍ୟବସାୟ କରୁଛି ଯଥା ଆମର ଅଗରବତୀ ଅଗରବତୀ ମୁଁ ପ୍ରାୟ ବ୍ୟବସାୟ କରେ ଫୁଲବାଣୀରେ ଆମର ତାଲିମ କେନ୍ଦ୍ର ଅଛି ସେହିଥିରେ ତାଲିମ ନେଇ ମୁଁ ଏବେ ମୋର ପରିବାରକୁ ଧରି ମୁଁ ନିଜେ ଆମ ଘରେ ଏହି ଅଗରବତୀ ପ୍ରସ୍ତୁତ କରୁଛି ତାକୁ ବିକିବାକୁ ଅନ୍ୟତ୍ର ବ୍ୟବସାୟୀମାନେ ଆସି ମୋ ପାଖରୁ ନେଉଛନ୍ତି ଯାହା ଫଳରେ ସେହି ଅଗରବତୀ ବ୍ୟବସାୟ କରିବା ଦିନ ଠାରୁ ମୁଁ ଠିକ ବେସ୍ ଆରାମରେ ଅଛି ଏବଂ ମୋ ପରିବାର ମଧ୍ୟ ଠିକ ଶାନ୍ତିରେ ସେହି ଠାରୁ ଦୁଇ ପଇସା ମିଳିଲେ ସେତିକିରେ ଆମେ ଆମର ପରିବାର ସମେତ ଭଲ ଖୁସିରେ ଚଳିପାରୁଛୁ